ହଁ ଆଜି ଫିଲ୍ମ୍ ଅଛି ପରା ଆଜି ବୋଧେ ନାଇଟ୍ ଶୋ ଅଛି ହଁ ସେ ଆଠଟା ନଅଟାରେ ବାହାରିଲେ ହେବ

ହଁ ହଁ ସେଇଠି ତ ଆଲାଉ କରିବେନି ସେଇଠି ଆଜିକାଲି ବେଶୀ ରେଟ୍ ଏବେ ଅଫର୍ ଚାଲିଛି ବୋଲି ଆଜି ଟିକେଟ୍ ଯାକ କେମିତି କି ଲୋ ବଜେଟ୍ ଅଛି ନହେଲେ ତ ଟିକେଟ୍ ବି ଦୁଇଶହ ତିନିଶହ ମୁଁ ବାହାରିବି ଏଇଠୁ ସେହି ଛଅଟା ବେଳେ ଏମିତି ବାହାରିବି ଏଇଠିରୁ ଯିବାର ସେଇଠି ଲେଟ୍ ହେବନା ଆଉ ମିଶିକିନା ଯିବା ହଁ ହଁ ମିଶିକିନା ସେଇଠୁ ପଳାଇବା ଆଉ ଆସିଲା ବେଳେ ବି ଯଦି ବହୁତ ଲେଟ୍ ହେବ ବୋଧେ ଘରେ କହିଦେଇଥାଅ ଯେ ଲେଟ୍ ହେଇଯିବ ବୋଲି କହି ହେବନି କେତେବେଳେ ଛାଡ଼ିବେ କ'ଣ ହେବ ହଁ ସେହି ଛଅଟା ବେଳକୁ କ'ଣ ଆଉ ଖାଇବୁ ଯେ ଟିକେ ଟିଫିନ୍ ଟାଇପ୍ର କ'ଣ କରି ଦେଇକିନା ପଳାଇ ଆସିଲେ ହେବ ବାକି ତ ସେଇଠି ଯାହା ଆଜି କ'ଣଟା ହେଲେ ସେହି ପଡ଼ିଛି ବୋଧେ

ଫନି ଅଛି ପୁଣି ତ ସେଇଟା ପାଇଁ ଯିବା କଥା ଦେଖାଯାଉ କେମିତି ଅଛି କି ନା ଭଲ ଥାଉ ବାକି କହୁଛନ୍ତି ତ ସମସ୍ତେ ଭଲ ଅଛି ଭଲ ଅଛି ବୋଲି ଏକରେ ତ ଶସ୍ତାରେ ଟିକେଟ୍ ମିଳୁଛି ବୋଲି ପଳାଇବା କଥା

ସେଇଟା ପା କେତେ ଘଣ୍ଟା ଅଛି କି ହଁ ନାଇଁ ନହେଲେ ଭାଇକୁ କହିବି ଛାଡ଼ି ଦେବ ମୋତେ ତୁମ ସ୍କୁଟି ଅଛି ପରା ହଁ ହେଲେ ମୁଁ ଭାଇକୁ କହିବି ତୁମ ଘରେ ମୋତେ ଡ୍ରପ୍ କରି ଦେବ ଆମେ ମିଶିକିନା ନହେଲେ ସ୍କୁଟିରେ ପଳାଇବା ହଁ ସେଇଡ଼ା ତ ଆଉ ଦେଖିବା କ'ଣ ହେଉଛି କେତେବେଳେ ଏଇଠୁ ବାହାରି ହେଉଛି ଆଜିର ପାଗ ବି ଭଲ ନାହିଁ ହଁ ହଁ ସେଇଠି ଆହୁରି ପରେ ଏଣ୍ଟ୍ରି ଆଲାଉ କରୁନାହାନ୍ତି ପୁଣି ଆଗରୁ ଯାଇକିନା ସେଇଠି ରହିଲେ ଭଲ ଥିବ କିଛି ଅସୁବିଧା ହେବନି ହଁ ଏବେ ତ ହେଇ ଗଲାଣି ଟାଇମ୍ ଆହୁରି ଗୋଟେ ପାଞ୍ଚ ଦଶ ମିନିଟ୍ ହଉ ହେଲେ ମୁଁ ରେଡ଼ି ହେଇକିନା ବାହାରିବି ହଁ ହଁ ହଉ ରହିଲି